ଆଜିକାଲି ବହୁତ ଗଣମାଧ୍ୟମ ଅଛନ୍ତି ଯେଉଁମାନେ କିି ନିଜ ଚ୍ୟାନେଲ୍ର ଟି ଆର୍ ପି ବଢ଼େଇବା ପାଇଁ ମନ ଇଚ୍ଛା ଇଆଡ଼ୁ ସିଆଡ଼ୁ ଘଟଣାର ସତ୍ୟ ସତ୍ୟ ତଦାରଖ ନ କରିକି ଖବର କହୁଛନ୍ତି ତ ସେମିତି ଖବର ନକହିବା ଉଚିତ୍ କାହିଁକି ନା ଲୋକେ ସତ୍ୟତା ଜାଣିବାରେ ଆଗ୍ରହୀ ତ ମନ ଇଚ୍ଛା ନିଜ ଚ୍ୟାନେଲ୍ର ଟି ଆର୍ ପି ବଢ଼େଇବା ପାଇଁ ଛୋଟିଆ ଗୋଟିଏ ଘଟଣାକୁ ସେଇଟା ଏତେ ବଡ଼ ଇସୁ କରିକି ପ୍ରକାଶିତ କରିବାର କିଛି ଆବଶ୍ୟକତା ନାହିଁ ଯେକୌଣସି ଘଟଣା ଆପଣ ତଦାରଖ କରନ୍ତୁ ସତ୍ୟାସତ ଜାଣିକି ତା'ପରେ ଆପଣ ଖବର ପ୍ରସାରଣ କରନ୍ତୁ ଯେକୌଣସି କଥା ଲୋକେ ଶୁଣିବେ ତ ତାର ତାକୁ ସେଇଟା ସତ ଲାଗିଲା ଭଳିଆ ଆପଣ କହିବେ ନା ଆଉ ମନ ଇଚ୍ଛା ଆପଣ ଯଦି ନିଜ ଚ୍ୟାନେଲ୍ର ଟି ଆର୍ ପି ବଢ଼େଇବା ପାଇଁ ମନ ଇଚ୍ଛା ଖବରକୁ ଖାଲି ଲମ୍ବେଇ ଚାଲିବେ ତ ଲୋକେ ବି ସତଟା ଜାଣିଛନ୍ତି ନା କାହିଁକିନା ଖାଲି ଗୋଟିଏ ଜାଗାରୁ ଖବର ମିଳୁନି ଏମିତି ବହୁତ ପ୍ରକାର ଗଣମାଧ୍ୟମ ଅଛନ୍ତି ଟି ଭି ଚ୍ୟାନେଲ୍ ଅଛନ୍ତି ୟୁଟ୍ୟୁବ୍ ବିଭିନ୍ନ ୟୁଟ୍ୟୁବ୍ର ମାନେ ଅଛନ୍ତି ସେମାନେ ବି ବିଭିନ୍ନ ଖବର ଦେଖୁଛନ୍ତି ପ୍ରସାରଣ କରୁଛନ୍ତି ତ ଲୋକ ବି ବେଳେବେଳେ ମାନେ ଆଶ୍ଚର୍ଯ୍ୟ ହେଇଯାନ୍ତି ଅକ୍ଚ୍ୟୁଆଲି ମାନେ ପ୍ରକୃତ ଘଟଣାଟା କ'ଣ କାହିଁକିନା ଗୋଟିଏ ଖବରକୁ ଦୁନିଆଁ ପ୍ରକାର ସବୁ ଗଣମାଧ୍ୟମ ଚ୍ୟାନେଲ୍ ମାନଙ୍କରେ ଦେଖାଯାଏ ତ ସେମିତି କରିବାଟା ଠିକ୍ ନୁହେଁ ପ୍ରତ୍ୟେକ ଗଣମାଧ୍ୟମମାନଙ୍କୁ ମାନେ ଏହି ବିଷୟବସ୍ତୁ ଉପରେ ଧ୍ୟାନ ଦେବା ଉଚିତ୍ ଯେଉଁଟା ଘଟଣା ସତ ସେଇଟା ସତ୍ୟାସତଟା ପ୍ରକାଶ କରିବା ଉଚିତ୍